ଆମ ଓଡ଼ିଆଭାଷାରେ ବହୁତ କିଛି ବୈଶିଷ୍ଟି ରହିଅଛି ଓଡ଼ିଆ ଭାଷାଟିଏ କହିବାକୁ ହେଲେ ଆମକୁ କର୍ତ୍ତା କର୍ମ ବାକ୍ୟ ଶବ୍ଦ ବିଷୟରେ ଜାଣିବାକୁ ହେବ ଯଦି ବାକ୍ୟଟିଏ କହିବାର ଅଛି ତାର ଅର୍ଥପ୍ରକାଶ କରୁଥିବା ଦରକାର ଯଦି ଅର୍ଥପ୍ରକାଶ କରୁନାହିଁ ତାହେଲେ ଆମ ଓଡ଼ିଆଭାଷା ବୋଲି ଧରାଯିବ ନାହିଁ